ହଁ ମୁଁ ମଧ୍ୟମ ପିଢ଼ିର ଏକ ଅଂଶ ଆମ ପୂର୍ବରୁ ଆମ ଜେଜେ ଜେଜେବାପା ଅମଳ ହେଉଛନ୍ତି ପୁରାତନ ପିଢ଼ି ସେମାନଙ୍କର ନୀତି ନିୟମ ଚାଲିଚଲଣ ଏବେ ଚାଲିଚଲଣଠାରୁ ବହୁ ଅଲଗା ପୁରୁଣା ପିଢ଼ି ଲୋକମାନେ ବାହାର ସଭ୍ୟତା ବିଷୟରେ ସମ୍ପୂର୍ଣ ଅଜ୍ଞ ଥିଲେ ନିଜ ନିଜର କଥାକୁ ନିୟମ ମାନୁଥିଲେ ସେମାନଙ୍କର ବିଭିନ୍ନ ନୀତି ଦଣ୍ଡ ନୀତି କଠୋର ମଧ୍ୟ ଥିଲା ପୂଜା ପର୍ବରେ ବହୁତ ବାରଣ ଥିଲା ଜାତି ଅଜାତିର ମଧ୍ୟ ବିଭିନ୍ନ ବାଛ ବିଚାର ଭେଦଭାବ ଥିଲା ଯଦି ଓ ଏବେର ପିଢ଼ିରେ କିଛିଟା ସାମଞ୍ଜସ୍ୟ ଅଛି ଓ କିଛିଟା ଉନ୍ନତ ହୋଇଛି ସଂସ୍କାର ସଂସ୍କୃତି ପରମ୍ପରାକୁ ଏବେର ପିଢ଼ି ମାନୁଛି କିନ୍ତୁ ଏବେର ଯୁବ ପିଢ଼ିର ଶିକ୍ଷିତ ହେଲେ ମଧ୍ୟ ଅନ୍ଧ ଭାବରେ ପାଶ୍ଚାତ୍ୟ ସଭ୍ୟତାର ବଶବର୍ତ୍ତୀ ହୋଇ ନିଜକୁ ଧ୍ଵଂସ ପଥରେ ଆଗେଇ ନେଉଛନ୍ତି